ହ୍ୟାଲୋ ନମସ୍କାର ନମସ୍କାର ହଁ ମୋ ନାଁ ସମ୍ବିତ ଆଜ୍ଞା ଓହୋ କହୁଛନ୍ତି କି ଆଜ୍ଞା ସାର୍ ନମସ୍କାର ହଁ ନମସ୍କାର ଆଉ ଆପଣ ଆପଣଙ୍କର ନବରଙ୍ଗପୁର ଏରିଆରେ କ'ଣ ବିରିୟାନୀ ଅଛି ଆଜ୍ଞା ଏଇଟା ବୋଲେ ଏଇଠି ମୋର ପାଖରେ ଗୋଟେ ରହିଯାଇଛି କି ନାହିଁ ଆମର ଦୁଇଟା ସେଣ୍ଟର୍ ଅଛି ବୁଝିଲ ମୋର ଗୋଟେ ଅଛି ଶୁଭମ ସୁଇଟାରେ ତାଙ୍କର ଗୋଟେ ଅଛି ଭଲ ହେ କ'ଣ କହିଲ ବିରିୟାନି ରେଟ୍ କେତେ କ'ଣ କହୁଛ ଆମର ତ ୱାନ୍ ଟ୍ୱଣ୍ଟି ଅଛି ଗୁଟ୍ ପ୍ଲେଟ୍କୁ ତାଙ୍କେ ଟିକେ ରେଟ୍ରେ ବିକୁଛନ୍ତି ବୁଝିିବା ଦୋକାନ ତ କମ୍ପିଟିସନ୍ ଚାଲିଛି ହେଲେ ମୋତେ ଗୋଟେ ରୋଷେଇଆ ଗୋଟ ଦରକାର ଅଛି ବୋଲେ ଯିଏ ରୋଷେଇ ଫୋଷେଇ କରିବ ତା'ର ଭଲ ଇଏ ଥିବ ବୁଝିପାରିଲେ କି ନାହି ହଁ ହଁ ଦୋକାନଟା ପୁରା କମ୍ପିଟିସନ୍ରେ ଅଛି ହଁ ପୁରା କମ୍ପିଟିସନ୍ରେ ଅଛି ବାକି ଭଲ ଚାଲିଛି କେଉଁଠି କେତେ ପର୍ ଡ଼େ ବଲେ ଆମର ତ ଟିକେ ବଡ଼ ହୋଟେଲ୍ ହେଇଯାଉଛି ଗୋଟେ ତିରିଶି ଚାଳିଶି ହଜାର ହେଇଯାଉଛି ହୁଁ ହଉଛି ହଁ ହଁ କ'ଣ କାମ ଥିଲା କି ଆଜ୍ଞା ହୁଁ ହୁଁ ହଁ ହଁ ମାନେ ସେଇଟା ଲେଖିଲା ପରେ କ'ଣ କ'ଣ ହବ ମାନେ ଆମର କ'ଣ ଡାଟା ଫାଟା ଯିବା କେମିତି ସାର୍

ଆଉ ଏମିତି କିଛି ଅସୁବିଧା ନାଇଁ ପରା ଇଏ ଫଟୋ ଫଟୋ ନଉଛନ୍ତି ଆଜିକାଲି ଦୁନିଆରେ ଜାଣିଛ ପୁରା ହୁଁ ହୁଁ ହଁ ଆବଶ୍ୟକତା ଅଛି ଯେମିତି କିି ସିଏ ଭଲ ଥିବାର ଅଛି ଆପଣଙ୍କୁ ଇଏ ଆପଣଙ୍କୁ ଇଏ ପେପର୍ରେ ଇଏ ବାହାର କଲେ ହବ କି ମୋର ମୋର ଆଡ଼୍ରେସ ଦେଇଦବ ଫାଷ୍ଟ ପ୍ରଥମେ ମୋର ନାଁ ଦେଇଦବ ଆମ ହୋଟେଲ୍ର ନାଁ ଦେଇଦବ ହୋଟେଲ୍ର ନାଁ ଦେଲା ପରେ ମୋ କଣ୍ଟାକ୍ଟ ନମ୍ବର୍ ଦେଇଦବ ଆଉ ତାଙ୍କେ ଟେନ୍ଥ ରୁୁ ପ୍ଲସ୍ ଟୁ ଯାଏଁ ପଢ଼ିଥିବାର ଅଛି ବୁଝିପାରିଲେ କିିନା ତାଙ୍କର କ୍ଵାଲିଫିକେସନ୍ ସେତିକି ଥିବାର ଅଛି ସେଠି ଥିବ ତ ସେମାନେ କ'ଣ ଗୋଟେ କ'ଣ କହିଲେ କ'ଣ ରେଜିଷ୍ଟ୍ରେସନ୍ ମାନେ ତୁମର ଇଏ ଖର୍ଚ୍ଚ କେତେ ତ ସେଇଟା ତ ତୁମେ କ'ଣ ଖାଇବାର ଅଛି ଖାଇଦିଅ ଆସିକରି ଆମର ହୋଟେଲ୍ ଷୋହଳଶହ ପଚାଶ ବୋଲୁଛ ମୋତେ ପିଲା ଏମରଜେନ୍ସି ଦରକାର ତୁମକୁ ବତିଶିଶହ ବି ଦେବି ହେଲା ଷୋହଳଶହ ପଚାଶ କିଛି ନାହିଁ ବାକି ମୋତେ ଭଲ ପିଲା ପାଇଁ ଗୋଟେ ପେପର୍ରେ ବାହାର କରିଦେଲ ମାନେ ତୁମକୁ ତିନି ହଜାର ତିନିଶହ ପାଞ୍ଚ ହଜାର ଭିତରେ ବି ଦେବି ହେଲା କେବେ ଆସିବ କ'ଣ ବୋଲିବି ସେ ଫୋନ୍ ଆସିଲେ କ'ଣ କହିବି ହଁ ହଁ ହଁ ଠିକ୍ ଅଛି ଆଜ୍ଞା ଠିକ୍ ଅଛି ହେଲେ